ଓଡ଼ିଆ ଭାଷାର ବହୁତ ବୈଶିଷ୍ଟ ଅଛି ଯେପରିକି ବ୍ୟାକରଣ ଏବଂ ଶବ୍ଦର ଉଚ୍ଚାରଣ ଓଡ଼ିଆ ଭାଷାରେ ବହୁତ ଗୁଡ଼ିଏ ମାତ୍ରା ଏବଂ ଅକ୍ଷର ଅଛି ଯେଉଁଟାକି ଅନ୍ୟ ଭାଷାରେ ଦେଖିବାକୁ ମିଳିନଥାଏ ଓଡ଼ିଶା ଓଡ଼ିଆ ଭାଷାର ଗୋଟିଏ ଶବ୍ଦରେ ଯଦି ଅନେକ ଗୁଡ଼ଏ ମାତ୍ରା ଲାଗିଥାଏ ଏହା ଉଚ୍ଚାରଣ କରିବା କଷ୍ଟ ସାଧ୍ୟ ହୋଇଥାଏ କିନ୍ତୁ ଏହି ବାକ୍ୟ ଗୁଡ଼ିକ ସାହିତ୍ୟିକ ଭାଷା ହୋଇଥିବାରୁ ଏହା ଅଳ୍ପ ପରିମାଣରେ ବ୍ୟବହୃତ ହୁଏ